ବାହାରକୁ ଯାଇ ଓଡ଼ିଶାର ତୀର୍ଥ ସ୍ଥାନ ଗୁଡ଼ିକ ହେଲା ପବନ ସର୍ଫିଂ ସେଇଠି ଆମେ ଯାଇକି ଆମର ସର୍ଫିଂ କରୁ ଯେଉଁଠିକି ମଜା କରିବାର ବହୁତ ମଜା ହୁଏ ସର୍ଫିଂ କଲେ ମୁଁ ବହୁତ ସମୁଦ୍ର ଭିତରେ ସବୁ ସର୍ଫିଂ କରିବାକୁ ମିଳେ ନା ଆମେ ସେଇଠି ସର୍ଫିଂ କରୁ ଖସୁ ମୁଁ ମୋ ଓ୍ୱାଇଫ୍ ମୋ ପୁଅ ମୋ ଝିଅ ଆମେ ସବୁ ସର୍ଫିଂ କରୁ ବାହାଘର ପରେ ସେଇଟା ସବୁଠୁ ହେଉଛି ବେଷ୍ଟ୍ ଜାଗା ତା'ପରେ ଝୁମୁକା ଏଇ ଯେଉଁ ଆମର ଡେରାସ ଡ୍ୟାମ୍ ଡେରାସ ଡ୍ୟାମ୍ରେ ଆମେ ଇଏ କରୁ ଆମର ଡ୍ୟାମ୍ର ଯେଉଁ ପାଣି ଜମାଟ ହେଇଥାଏ ଡ୍ୟାମ୍ ଦେଖିବାକୁ ଭଲ ଲାଗେ ଡ୍ୟାମ୍ ପାଣି ବୁଡ଼ାଏ ଥାଏ ନା ବେଶୀ ପାଣି ଦେଖିବାକୁ ଆମ ଓଡ଼ିଶାରେ ଲୋକ ବହୁତ ପସନ୍ଦ କରିଛନ୍ତି ଡ୍ୟାମ୍ ବହୁତ ଡେରାସ୍ ଡ୍ୟାମ୍ ବହୁତ ଡ୍ୟାମ୍ଗୁଡ଼ିକ ଦେଖିବା ପାଇଁ ଆମ ଓଡ଼ିଶାର ଲୋକ ବହୁତ ପସନ୍ଦ କରିଥାଆନ୍ତି ତା'ପରେ ମଙ୍ଗଳଯୋଡ଼ି ଠାରେ ବହୁତ ହନିମୁନ୍ କରିବାକୁ ସବୁଠୁ ବେଷ୍ଟ୍ ମଙ୍ଗଳଯୋଡ଼ି ଠାରେ ସେଇଠି କପୁଲ୍ସ୍ମାନଙ୍କର ବହୁତ ଭିଡ଼ ରୁହେ ଯେଉଁମାନେକି ନୂଆ ନୂଆ ବାହା ହେଇଥାଆନ୍ତି ସେମାନେ ସେହିଭଳିଆ ପବନ ସର୍ଫିରେ ସର୍ଫିଂ କରିବାକୁ ଯାଆନ୍ତି ତାଙ୍କୁ ବହୁତ ମଜା ଲାଗେ ଡେରାସ୍ ଡ୍ୟାମ୍ ଠାରେ ବି ସର୍ଫିଂ କରିବାକୁ ତାଙ୍କୁ ବହୁତ ଭଲ ଲାଗେ ମଙ୍ଗଳଯୋଡ଼ି ଠାରେ ହନିମୁନ୍ କରିବାକୁ ବେଷ୍ଚ୍ ପ୍ଲେସ୍